ଚାଷ ପାଇଁ କେବଳ ମଇଁଷି କିମ୍ବା ବଳଦର ବ୍ୟବହାର ନ କରି ଆମକୁ ସରକାରଙ୍କଠାରୁ ବିଦ୍ୟୁତ୍ର ମଧ୍ୟ ଆବଶ୍ୟକତା ପଡ଼ିଥାଏ ଯେଉଁଥିପାଇଁ ଆମକୁ ସରକାରଙ୍କ ପାଖରେ ବହୁତ ନିବେଦନ କରିଥାଉ ଏବଂ ସରକାର ମଧ୍ୟ ତାହା ଶୁଣିକି ଆମକୁ ବିଦ୍ୟୁତ୍ ଯୋଗାଇ ଦେଇଥାନ୍ତି ଯୋଗାଇବା ପାଇଁ ଆମକୁ ଗୋଟେ ରାଲି କୃଷିମାନଙ୍କୁ ରାଲି କରିକି ସରକାରଙ୍କ ଆଗରେ କିଛି ଦାବି କରିବାକୁ ପଡ଼ିଥାଏ ଏବଂ ସରକାର ତାକୁ ଶୁଣି ଆମକୁ ଯେଉଁ କୃଷି ପାଇଁ ବିଦ୍ୟୁତ୍ ସଂଯୋଗ ଦେଇପାରିଥାନ୍ତି ଏବଂ ସେ ବିଦ୍ୟୁତ୍ ସଂଯୋଗ ଆଣିବା ପାଇଁ ଆମ ନିକଟସ୍ଥ ସରପଞ୍ଚଙ୍କ ସହିତ ମଧ୍ୟ ଯୋଗାଯୋଗ କରିବାକୁ ପଡ଼ିଥାଏ ସେମାନେ ସରକାରଙ୍କ ଆସୁଥିବା ସେହି ଯୋଜନାକୁ ଆମକୁ ଦେଇଥାନ୍ତି ଏବଂ ଆମକୁ ବିଦ୍ୟୁତ୍ର ମଧ୍ୟ ବହୁତ ସାହାଯ୍ୟ ମିଳିଥାଏ